ହ୍ୟାଲୋ ବାପା ନମସ୍କାର କ'ଣ କରୁଛ ଆଉ କ'ଣ ଖାଇଥିଲ ଆଉ ଆଉ କ'ଣ ଖାଇଥିଲ ଭାତ ଆଉ କ'ଣ ଓହୋ ଆଉ ଦେହ ଭଲ ଅଛି ଆଉ କଲ୍ ଫଲ୍ କ'ଣ କରୁନ କଲ୍ କରୁନ କ'ଣ ଆଉ ଗାଁକୁ କେବେ ଆସିବ ଓହୋ ପଇସା ଟିକେ ପଠାଇଥାନ୍ତା ହଁ ମୁଁ ଭଲ ଅଛି ହଁ ଭଲ ଚାଲିଛି ଆଉ ହଁ ପରୀକ୍ଷା ଏବେ ସରିଛି ଥ୍ରୀ ସେମିଷ୍ଟାର ସରିଛି ଏବେ ଫୋର୍ ସେମିଷ୍ଟାର ହେବ ଆଉ ଦୁଇ ମାସ ପରେ ଆଉ ହଁ ଭଲ ହୋଇଛି ହଁ ହଁ ରଜ ଅଛି ଟିକେ ପଇସା ପଠାଇଥାନ୍ତ ଡ୍ରେସ୍ ହଁ ହଁ ଡ୍ରେସ୍ କିଣାହେବ ସାଙ୍ଗମାନେ ସବୁ କିଣି ସାରିଲେଣି ମୁଁ ଏକୁଟିଆ କିଣିନି ହଁ ପଇସା ଯେମିତି ହେଲେ ପଇସା ଯେମିତି ହେଲେ ପଠାଇବ ଡ୍ରେସ୍ କିଣିବି ମୁଁ ସମସ୍ତେ କିଣିସାରିଲେଣି ପଇସା ପାଞ୍ଚ ହଜାର ଟଙ୍କା ପଠାଇଦେବ ହଁ ଭଲ ଅଛନ୍ତି ସବୁ ହଁ ଗାଁରେ ହଁ ଭଲ ସେମିତିଆ ସବୁ ଆଉ ହଁ ସବୁ ଭଲ ଅଛନ୍ତି ହଁ ଆମ୍ବ ଆସିଛି ଆଉ ତୁମେ ତ ନାହଁ ଝାମୁଯାତ୍ରା ହଁ ଯାଇଥିଲି ତାରୁଣୀଧରପୁର ଯାଇଥିଲି ଲିଖନପୁର ଯାଇଥିଲି ଦେଖିବାପାଇଁ ଆଉ କେବେ ଆସିବ ଆଉ ତୁମେ ପଇସା ଯେମିତି ହେଲେ ହ୍ୟାଲୋ ଆଉ ପଇସା ଯେମିତି ହେଲେ ତୁମେ ପଠାଇବ ସରିଲାଣି ଡ୍ରେସ୍ ମୋଟେ ଆଣିନି ବୁଲିବାକୁ ଯିବି ଟିକେ ସାଙ୍ଗମାନଙ୍କ ସହିତ ପଠାଇବ ଯେମିତି ହେଲେ

ଆଉ ରଜକୁ ଆସିବନି କି ତୁମେ ଛୁଟି ମିଳିନି ସେଦିନରୁ ତ ଗଲଣି ଆସିବାର ନାହିଁ ଆଉ ମନେ ପଡ଼ୁନି ନା କ'ଣ ଆଉ ରଜକୁ ନହେଲେ ଆସୁନ ଘରେ ପିଠା ହେରିକା ହେବ ହଁ ଆସିବ ଏତେ ଦିନ ହେଲା ତ ଆସିନ ଆସିବ ରଜକୁ ଆଉ ହଁ ହଁ ରଜ ପାନ ଆଉ ଏଇନା କ'ଣ ରୋଷେଇ ହେବ

ହେଉ ରଜକୁ ଆସିବ ଆଉ ହେଉ ମୁଁ ରଖୁଛି